ଗ୍ରାମୀଣ ସମ୍ପ୍ରଦାୟର ସଂସ୍କୃତିର ନୃତ୍ୟ କୁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯଥା ପାଲା କୀର୍ତ୍ତନ ଦଣ୍ଡ ନାଚ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଥିରେ ଏହା ଏକ ଗ୍ରାମୀଣ ସମ୍ପ୍ରଦାୟର ଲୋକମାନେ ସଂସ୍କୃତିରେ ଅନେକ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ରହିଥାଏ ଯଥା ତାଲାରେ ଏକ କାହାଣୀର ଅଂଶ ବିଶେଷର ସମସ୍ତ କଳାକାର ମାନେ ଏହାକୁ ନୃତ୍ୟ ପରିବେଷଣ କରି ଗ୍ରାମୀଣ ସମ୍ପ୍ରଦାୟର ହିସାବରେ ବେଶ ଖ୍ୟାତି ସେମିତି ଦଣ୍ଡ ନାଚ ନାଁରେ ସମସ୍ତ ଚରିତ୍ର ଲିଭାଇ କରି ଗ୍ରାମୀଣ ଲୋକମାନଙ୍କୁ ସମସ୍ତ ପାଠ କରି ଖାଇଥାନ୍ତି ଏହା ଉପଭୋଗ କରନ୍ତି